ବର୍ତ୍ତମାନ ଆମର ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକର ସରକାରଙ୍କ ମାଧ୍ୟମରେ ମିଳୁଥିବା ଯୋଜନା ଗୁଡ଼ିକ ବର୍ତ୍ତମାନ ଭଲ ଉନ୍ନତିକରଣ ହେଇଛି ଆମ ଏରିଆରେ ଥିବା ଜି ଟି ହାଇସ୍କୁଲ୍ ବା ଯେକୌଣସି ସରକାରୀ ହାଇସ୍କୁଲ୍ ବିଦ୍ୟାଳୟ ବର୍ତ୍ତମାନ ବହୁତ ଭଲ ଅଛି ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ସରସ୍ଵତୀ ଶିଶୁ ମନ୍ଦିର ଏଗୁଡ଼ାକ ବି ଏବେ ବର୍ତ୍ତମାନ ଶିକ୍ଷକମାନେ ଚାହାନ୍ତି ଭଲ ଉନ୍ନତି ରୁହନ୍ତି ଏବଂ ଦାନ୍ଦ ପାଣ୍ଠି ବି ଯାହା ହେଉଛି ସେଗୁଡ଼ାକ ମୁଁ ବହୁତ ପସନ୍ଦ କରେ ସେଗୁଡ଼ାରେ ମୁଁ ବହୁତ ସନ୍ତୁଷ୍ଟ